ମାଲକାନଗିରି ଜିଲ୍ଲାରେ ଲୋକମାନେ ଆଇ ଏ ଏସ୍ ଅଫିସର ପୋଲିସ ଅଫିସର ଏବଂ ଆଦି ସବୁ କାରିୟରରେ ଅନୁସରଣ କରନ୍ତି ଏମିତି ସରକାରୀ ସେବା ଲୋକ ସରକାରୀ ସେବା ଏହା ଯେ ସରକାର ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି ମାସ ମାସରେ ବୁଢ଼ ଲୋକମାନଙ୍କୁ ପାଁଶହ ଟଙ୍କା ଦିଅ ଦିଅନ୍ତି ଏବଂ ଆଦି ସବୁ ଲୋକମାନେ ଆମ ସମସ୍ତଙ୍କୁ ରକ୍ଷା କରନ୍ତି ବନର ଖତରନାକ୍ ପଶୁ ପକ୍ଷୀମାନଙ୍କ ପାଖରୁ ଲୋକମାନଙ୍କୁ ଟ୍ରେନିଂ ଦିଆଯାଏ ଯେ କେମିତି ଆମକୁ ବଞ୍ଚାଇବାର ଅଛି ଏମିତି ଖତର୍ନାକ୍ ପଶୁ ପକ୍ଷୀମାନଙ୍କ ପାଖରୁ ସେମାନେ ସେମାନେ ସବୁ ଜାଣିଛନ୍ତି ଯେ କୁ ପଶୁ ପକ୍ଷୀମାନେ ବେଶୀ ଖତରନାକ୍ ଆଉ କୁ ପଶୁ ପକ୍ଷୀମାନେ ଟିକେ ବି ଖତରନାକ୍ ନୁହେଁ ହସ୍ତତନ୍ତ ହସ୍ତତନ୍ତ ବଲେ ଯେଉଁ ଜିନିଷ ହାତରେ ବନା ହୁଏ ହାତରେ ବନା ହୁଏ ଯେମିତି କି ଖଟ ଚେୟାର ଓ ଆଦି ସବୁ ସେ ତାକୁ କହିବେ ହସ୍ତତନ୍ତ ବୟନ ଶିଳ୍ପ ଉତ୍ପାଦନ ଆଦି ସବୁ